ହଁ ପେଟ୍ରୋଲ୍ର ରେଟ୍ ବଢ଼ିବାରୁ ମୋର ବହୁତ ଅସୁବିଧା ହଉଛି ଏଣିକି ଯେ ଲୋକମାନେ ଆଗରେ ବ୍ୟବସାୟ କରୁଥିଲେ ବି ସାଇକେଲ୍ରେ ଚାଲିକିନା ମଧ୍ୟ ବେପାର କରୁଥିଲେ ରିକ୍ସାରେ ଏବେ ମଟରସାଇକେଲ୍ ବୋଲେ ଯେମିତି ବହୁତ ମଟରସାଇକେଲ୍ ହୋଇଗଲା ତେଲଟା ବି ବହୁତ ଦାମ୍ ରେଟ୍ ହୋଇଗଲା ହେଲେ ହେବନି ଏମିତି ହେଲେ ଆମେ ବେପାର କରିକିନା ଯେତିକି ବେପାର କରିବ ପେଟ୍ରୋଲ୍ ଦାମ୍ଟା ଯଦି ସେତିକି ଅଧିକ ହୋଇଯିବ ବୋଲେ ଆମକୁ ସେଇଟା ଦେଇଦେଲେ ଆମର ବେପାର କରିକିନା କିଛି ଲାଭ ରହିବନି ସେ ଏଥିପାଇଁ ଆମର ବହୁତ ଅସୁବିଧା ହେଉଛି ଏ ମେଡ଼ିକାଲ୍ ଯାଅ ଏଇଆଡ଼େ ଯାଅ ସେଆଡ଼େ ଯାଅ ସବୁଆଡ଼େ ଗଲେ ଆମର ଯାତାୟାତ କରିବାର ଆମକୁୁ ପ୍ରୋବ୍ଲେମ୍ ହେଉଛି ବୋଲେ କେମିତି ଅସୁବିଧା ହେଉଛି ଯେ ଯିବା ଆସିବାର ତେଲ ବହୁତ ଲାଗୁଛି ରେଟ୍ ବହୁତ ଅଛି ଆମର ଅସୁବିଧା ଏଥିପାଇଁ ବହୁତ ହେଉଛିି ତେଲ ରେଟ୍ କମିଗଲେ ଆମର ସୁବିଧା ହେବ